ଟିକେ ଶୁଣିଲେ ଆଜ୍ଞା ହଁ ମୁଁ ଆପଣଙ୍କ କତରୁ ନଳି ଏଇଠୁ ଦେଖନ୍ତୁ ମୋ ବିଲ୍ଟା ଏଇଟା ୱାସିଂ ମେସିନ୍ ଅନ୍ଲାଇନ୍ରେ ଅର୍ଡ଼ର୍ କରିଥିଲି ଆଜ୍ଞା ଆଜ୍ଞା ପଚିଶ ତାରିଖରେ ଆଜ୍ଞା କରିଥିଲି ଆଜ୍ଞା ପଚିଶ ତାରିଖ ଅନ୍ଲାଇନ୍ରେ ଅର୍ଡ଼ର୍ କରିଥିଲି ଯାହାଫଳରେ କି ଅନଲାଇନ୍ରେ ଯାଇକି ମୋ ସାମାନ୍ଟା ପହଞ୍ଚୁ ପହଞ୍ଚୁ ଆପଣଙ୍କ ଯୋଉ ପ୍ୟାକିଂଟା ଥିଲା ସେଇଟା ବହୁତ ଖରାପ ପ୍ୟାକିଂ ଥିଲା ସେଥିପାଇଁ ମୋ ୱାସିଂ ମେସିନ୍ଟା ତା ଯୋଉ ଗ୍ଲାସ୍ଟା ଡ୍ୟାମେଜ୍ ହୋଇଛି ଯାହାଫଳରେ କି ମୋର ପ୍ୟାକିଂ ଖରାପ ଥିବାରୁ ୱାସିଂ ମେସିନ୍ଟା ପୁରା

ଆଜ୍ଞା ହଁ ହଁ ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଥିଲି ମୁଁ ଏବେ ବର୍ତ୍ତମାନ ଚାହୁଁଛି ମୋର ପଇସା ମୋତେ ରିଟର୍ଣ୍ଣ ଦିଅନ୍ତୁ ନଚେତ୍ ମୋ ୱାସିଂ ମେସିନ୍ ଆପଣ ସେଟା ନେଇ ଆଉ ଗୋଟେ ନୂଆ ୱାସିଂ ମେସିନ୍ ଫେରସ୍ତ କରନ୍ତୁ ଆଜ୍ଞା ନାଇଁ ନାଇଁ ଆଜ୍ଞା ସେମିତି କିଛି ହୋଇପାରିବନି ୱାସିଂ ମେସିନ୍ ଆପଣ ମୁଁ ନୂଆ ଅର୍ଡ଼ର୍ କରିଥିଲି ନା ଆପଣ ମୋତେ ବୋଲି ପ୍ୟାକିଂ ଆପଣ ଖରାପ କରିଥିଲେ ସେଥିପାଇଁ ୱାସିଂ ମେସିନ୍ଟା ଖରାପ ପଡ଼ିଛି ତ ସେଥିପାଇଁ ମୋତେ ମୋ ପଇସା ରିଟର୍ଣ୍ଣ କରନ୍ତୁ ଆପଣ ୱାସିଂ ମେସିନ୍ ନେଇଯାଆନ୍ତୁ ନହେଲେ ମତେ ମୋ ନୂଆ ୱାସିଂ ମେସିନ୍ ଦିଅନ୍ତୁ ଏଟାକୁ ନେଇଯାଆନ୍ତୁ ଆପଣ ଆଜ୍ଞା ଆଜ୍ଞା ହଁ ହଁ ସେୟା ହିଁ ହେବ ନହେଲେ ଆଉ କିଛି ଉପାୟ ନାହିଁ ଆଜ୍ଞା ଓକେ ଠିକ୍ ଅଛି ଆପଣ ତାହେଲେ ନୂଆ ୱାସିଂ ମେସିନ୍ ଦେବେ ଓକେ ଠିକ୍ ଅଛି